ଆମ ନୟାଗଡ଼ ଜିଲ୍ଲାରେ ଯେତକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ ଅଛି ଲୋକମାନେ ବୁଲିବାକୁ ଯାଉଛନ୍ତି ନୟାଗଡ଼ ଜିଲ୍ଲାରେ ହେଉଛି ପ୍ରଭୁ ଶ୍ରୀ ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସେ ରହୁଛନ୍ତି ଲୋକମାନେ ସେଠିକି ବୁଲିବାକୁ ଯାଉଛନ୍ତି ଦକ୍ଷିଣ କାଳୀ ମା' ମନ୍ଦିରରେ ଦକ୍ଷିଣ କାଳୀ ମା' ପୂଜା ପାଉଛନ୍ତି ସେଠିକି ବି ଲୋକମାନେ ବହୁତ ଆଗ୍ରହ ହୋଇକି ଯାଉଛନ୍ତି କଣ୍ଟିଲୋ ନୀଳମାଧବ ସେଇଠି ପ୍ରଭୁ ଶ୍ରୀକୃଷ୍ଣ ପୂଜା ପାଉଛନ୍ତି ସେଇଠି ପୂର୍ବ ପୁରୁଷରୁ ଯେତେକ ମୂର୍ତ୍ତି ହାତ ହାତର ତିଆରି ତାଙ୍କର ଯେତକ ଜିନିଷ ସେଇଠି ଆକର୍ଷଣ କରୁଛି ସେଇଠି ଲୋକମାନଙ୍କୁ ସେଥିପାଇଁ ଲୋକମାନେ ବହୁତ ବୁଲିବାକୁ ଯାଉଛନ୍ତି ସେଇଠି ନଦୀ ଅଛି ସେ ନଦୀ ବି ଲୋକମାନେ ଦେଖୁଛନ୍ତି ଡ଼ଙ୍ଗାରେ ବୁଲୁଛନ୍ତି ଦେଖିକି ଆସୁଛନ୍ତି ରଣପୁର ରଣପୁରରେ ହେଉଛି ମା' ମଣିନାଗେଶ୍ୱରୀ ପୂଜା ପାଉଛନ୍ତି ମଣି ନାଗେଶ୍ୱରି ପାହାଡ଼ ଉପରେ ଅଛନ୍ତି ସେହି ପାହାଡ଼ ଉପରକୁ ଲୋକମାନେ ବହୁତ ବୁଲିବାକୁ ଯାଉଛନ୍ତି ଅନ୍ୟ ଅନ୍ୟ ଆଡ଼ୁ ବି ଆସୁଛନ୍ତି ବହୁତ ଜାଗାରୁ ବି ଆସୁଛନ୍ତି ବୁଲୁଛନ୍ତି ଫୋଟୋ ଉଠଉଛନ୍ତି କିନ୍ତୁ ବହୁତ ବିଭିନ୍ନ ପ୍ରକାର ଜିନିଷ ସେଠି ବି ମିଳୁଛି ଗଛଲତା ଯେତେକ ଅଛି ଲୋକମାନେ ଦେଖିକି ବୁଲିକି ବାହାରୁ ବାହାର ଲୋକ ବି ଆସୁଛନ୍ତି ସବୁ ବୁଲିକି ଯାଉଛନ୍ତି ଏଠି ଅଛନ୍ତି ଅସୁରକୁମାରୀ ଅସୁରକୁମାରୀ ଲୋକମାନେ ସେଇଠି ବି ବହୁତ ଲୋକ ଯାଉଛନ୍ତି ଆମ କିନ୍ତୁ ରଣପୁର ଏରିଆରେ ସେ ଯାଉଛି ବହୁତ ଲୋକ ଆସିକି ସେଇଠି ବି ବୁଲୁଛନ୍ତି ସେଇଠା ବି ଲୋକମାନଙ୍କୁ ଆକର୍ଷିତ କରୁଛି ଲୋକମାନେ ଯେତିକି ଆକର୍ଷିତ ହେଉଛନ୍ତି ସେତିକି ଅଧିକ ଅଧିକ ଲୋକ ବି ବୁଲିବାକୁ ଆସୁଛନ୍ତି ପୂଜା କରୁଛନ୍ତି ବହୁତ ଲୋକ ବି ସେଠାକୁ କିଛି ଜିନିଷ ବି ଆସୁଛି ବିକାବିକି ଲୋକ ଫୋଟୋ ଉଠାଉଠି ସବୁ ବି କରୁଛନ୍ତି ବୁଲାବୁଲି କରିକି ଲୋକ ସେଇଠୁ ଯାଉଛନ୍ତି କିନ୍ତୁ ସିଏ ଆମ ଏଇ ନୟାଗଡ଼ ଜିଲ୍ଲାରେ ବହୁତ ପ୍ରସିଦ୍ଧ ଠାକୁର ବି ଅଛନ୍ତି